ଆମ ଗାଁ ନାଁ ହେଉଛି ଦହ୍ୟା ମହିସରପିଣ୍ଡା ଏହା ମହାନଦୀ କୂଳରେ ଅବସ୍ଥିତ ଆଉ ଏହି ଆମ ଗାଁରେ ବିଭିନ୍ନ ପ୍ରକାର ଜଳଉତ୍ସ ରହିଛି

ଏହାଦ୍ୱାରା ଏହି ଜଳଉତ୍ସ ଦ୍ୱାରା ଇରିଗେସନ୍ ଲିଫ୍ଟ ଇରିଗେସନ୍ ନଳକୂଅ ଆଦି ବିଭିନ୍ନ ଉତ୍ସଧାରା କିଛି ଅସୁବିଧା ହେଉ ନାହିଁ ଏହି ନଦୀରୁ ଲିଫ୍ଟ ଇରିଗେସନ୍ ଦ୍ୱାରା ଚାଷ କରାଯାଉଛି ଆଉ ବିଭିନ୍ନ ପାନୀୟ ଜଳ ପିଇବା ପାଇଁ ମଧ୍ୟ ନଳକୂଅ ସୋଲାର୍ ପଏଣ୍ଟ ଏଗୁଡ଼ାକ ମଧ୍ୟ ରହିଛି ଯାହାକି ବର୍ଷ ସାରା ଆମ ଗାଁରେ କୌଣସି ଜଳର ଅଭାବ ରହୁନାହିଁ